ହ୍ୟାଲୋ ରାଜୁ ଭାଇ ମୁଁ ତ ଯୋଉ କ୍ୟାବ୍ ମୁଁ ତ ଟ୍ରେନରେ ଯାଉଛି ମୁଁ ତ ଯେଉଁ କ୍ୟାବ୍ଟା ବୁକ୍ କରିଥିଲି ଦଶଟା ବେଳେ ଟ୍ରେନରୁ ପହଞ୍ଚିବି ବୋଲି ଠିକ୍ସେ ପହଞ୍ଚି ପାରୁନି କାରଣ ଟ୍ରେନଟା ଟିକେ ବିଳମ୍ବରେ ଯାଉଛି ଆପଣଙ୍କର ଯଦି ଅନ୍ୟ କିଛି ପାସେଞ୍ଜର ଅଛନ୍ତି ଆପଣ ନେଇ ଯାଆନ୍ତୁ ନହେଲେ ମୁଁ ଯେଉଁ ଅନଲାଇନ୍ରେ ପେମେଣ୍ଟ କରିଥିଲି ପଇସା ମତେ ରିଟର୍ନ କରିଦିଅନ୍ତୁ କାରଣ ଟ୍ରେନଟା ଟିକେ ବିଳମ୍ବରେ ପହଞ୍ଚିବ